ହେଲୋ ମ୍ୟାମ୍ ନମସ୍କାର ହଁ ଠିକ୍ ଟାଇମ୍ରେ କରୁଛି ଯୋଗ ହଁ ବହୁତ ଭଲ ମିିଳୁଛି ପାଠ ବି ମନେ ରହୁଛି ଆଉ ଦେହ ବି ଭଲ ରହୁଛି ଏକ୍ସର୍ସାଇଜ୍ ବି କରେ ଦୁଇଟା ଯାକ ହଁ ହଁ

ହଁ ସକାଳୁ ହଁ ତାକୁ ବି କରେ ସମସ୍ତେ ମିଶିକି କରୁ ହଁ ସମସ୍ତଙ୍କୁ ବୁଝେଇଦେବି

ନାଇ ଯୋଗରେ କିଛି ବି ଅସୁବିଧା ହେଉନି ଠିକ ରହୁଛି ଦେହ ପ୍ରଥମରୁ ମାନେ ଅସୁବିଧା ହେଉଥିଲା ଏବେ ଆଉ ହେଉନି ହଁ ପ୍ରଥମରୁ କଷ୍ଟ ହେଉଥିଲା ଏବେ ଆଉ ହେଉନି

ହଁ କହୁଛି ମୁଁ ହଁ ସେମାନେ ଜାଣିବା ଦରକାର

ହଁ ବହୁତ ବଢ଼ିଆ ଲାଗୁଛି

ହଁ

ଥ୍ୟାଙ୍କ ୟୁ